ଆମ ଦେଶରେ ଆଇନ କାନୁନ ବ୍ୟବସ୍ଥା ଥିବାରୁ ଲୋକ ଲୋକଙ୍କ ଭିତରେ ଭୟ ସୃଷ୍ଟି ହୋଇଛି ଲୋକ ଯଦି ଆଇନ କାନୁନ ନ ଥା'ନ୍ତା ତା'ହେଲେ ଲୋକ ନିଜେ ନିଜେ ହଣା ହଣି ଲୁଟ ପାଟ ଚୋରି ଡକାୟତ ଇତ୍ୟାଦି କରିଥା'ନ୍ତି ଯଥା ଆମ ଜଟଣୀ ଥାନା ଜଟଣୀ ଫାଣ୍ଡି ନୂତନ କୋର୍ଟ ହୋଇଛି ତଥା ଜଟଣୀ ଥାନାରେ ଯାହା ସବୁ ଛୋଟ ଛୋଟ ଅପରାଧ ଲୋକମାନେ କରିଛନ୍ତି ସେଠି ଯାଇକି ସମାଧାନ କରୁଛନ୍ତି ଆର କିଛି ବଡ଼ ଅପରାଧ କଲେ କୋର୍ଟରେ ଯାଇ ସମାଧାନ କରୁଛନ୍ତି ଆଉ ତା'ଠୁ ବଡ଼ ଅପରାଧ କଲେ ଆମର ଖୋର୍ଦ୍ଧା ଜେଲରେ ସଜା କାଟୁଛନ୍ତି ଯଥା କାହାର ପାଞ୍ଚ ବର୍ଷ ଦଶ ବର୍ଷ ଏଇକା ଜେଲରେ ଦଣ୍ଡ କାଟୁଛନ୍ତି ଆର ଯାହାର ଯଦି ପୂରା ଲୋକ ମାରିଦେଇଥିବ ତା'ହେଲେ ସିଏ ମୃତ୍ୟୁ ଦଣ୍ଡ ପାଇବ